ପଶୁ ଉତ୍ପାଦ ଜିନିଷ ବୋଲି କହିଲେ ଦେଖନ୍ତୁ ପଶୁମାନଙ୍କ ଦ୍ୱାରା ହିଁ ହଳ ଲଙ୍ଗଳ ଚାଷ ହେଲା ପରେ ସେଠି ଯାହା ବି ଚାଷ ମନେକର ଧାନ କରିଥିଲେ ଧାନ ବାହାରିଲା ସେ ଧାନକୁ ନେଇକିରି ମଣ୍ଡିରେ ବିକ୍ରି କଲେ ଏମିତି ଦୁଇ ପଇସା ଲୋକ ରୋଜଗାର ବି କରିପାରୁଛନ୍ତି ଆଉ ମନେକର ପଶୁ ଦ୍ୱାରା ହଳ କରାହେଲା ସେହି ପଶୁକୁ ନେଇକି ପଶୁର ମନେକର ଗୋବର ମନେକର ଦୁଇ ଚାରି ହଳ ଜଣକ ଘରେ ବଳଦ ଅଛନ୍ତି ସେ ତାର ଗୋବରରେ ମଧ୍ୟ ସେ ଆମ ଅଞ୍ଚଳରେ ସେ ଗୋବର ବ୍ୟବହାର କରି ଜାଳେଣୀ ମଧ୍ୟ କରୁଛନ୍ତି ପରିଶେଷରେ ସେ ପଶୁମାନଙ୍କର ସମୟ ସୀମା ଅତିକ୍ରମ କଲା ପରେ ସେମାନଙ୍କୁ ବିକ୍ରି ବଟା କରି ବି ଦୁଇ ପଇସା ଆମ ଲୋକମାନେ ପାଇ ପାରୁଛନ୍ତି ଏଇଟା ହିଁ ପଶୁମାନଙ୍କ ଦ୍ୱାରା ଆମର ଜିନିଷ ମିଳୁଛି ଲୋକଙ୍କୁ ପଶୁଙ୍କ ଦ୍ୱାରା କିଛି ଲୋକ ମଧ୍ୟ ଉପକୃତ ହେଇ ପାରୁଛନ୍ତି